ମତେ ବଗିଚା କାମ କରିବାକୁ ବହୁତ ଭଲ ଲାଗେ କାହିଁକିନା ଆମ ଗାଁ ପାଖ ଆମ ଘର ପାଖରେ ଗୋଟିଏ ଲୋକ ଜଣକ ଘରେ ସେମାନେ ବଗିଚା ବଗିଚା କରିକି ବହୁତ ସୁନ୍ଦର ଫୁଲ ଗଛ ଲଗେଇ ବହୁତ ଫୁଲ ସେମାନେ ବଜାରରେ ବିକ୍ରୀ କରନ୍ତି ଆଉ ସେ ସେଗୁଡ଼ିକୁ ଦେଖି ମତେ ବି ବହୁତ ଆଗ୍ରହ ଲାଗେ ତେଣୁକରି ମୁଁ ମଧ୍ୟ ମୋ ବାଡ଼ିରେ ନିଜ ପରିବା ଛୋଟିଆ ବଗିଚାଟିଏ ଆରମ୍ଭ କଲି ସେ ବଗିଚାରେ ମୁଁ ବି ମଧ୍ୟ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇଲି ଯେମିତିକି ଗେଣ୍ଡୁ ଫୁଲ ମନ୍ଦାର ଫୁଲ ଗୋଲାପ ଫୁଲ ଏମିତି କି ବିଭିନ୍ନ ପ୍ରକାର ଫୁଲ ଗଛର ଚାରା କଲି ଚାରା କରିକି ଗଛ ଲଗେଇଲି ଲଗେଇକି ଫୁଲ ସେଥିରେ ବହୁତ ସୁନ୍ଦର ଭଲଭାବରେ ଯତ୍ନ ନିଏ ଗଛରେ ପାଣି ଦେଇ ମଲା ପତ୍ର ସବୁ ଓପାଡ଼ି ମୋର ସଫା ସୁତୁରା ରଖି ଭଲ ଭାବରେ ଯତ୍ନ ନେଇକି ଫୁଲ ଫୁଟିବା ପର୍ଯ୍ୟନ୍ତ ବଗିଚାରେ ମୁଁ ରେଗୁଲାରଲି ପାଣି ଦିଏ ଆଉ ପାଣି ଭଲ ଭଲ ଫୁଲ ଫୁଟେ ଆଉ ସେ ଫୁଲଗୁଡ଼ିକୁ ଆମ ଘରେ ପୂଜା ପାଠ କିମ୍ବା ବିଭିନ୍ନ ଜାଗାରେ ବାହାଘର ସାହା ସାହାଘର କି ପୂଜା ପାଠରେ ସେସବୁ ବିକ୍ରି କରାଯାଏ ଆଉ ବଗିଚା କାମ କରିବାକୁ ମୋତେ ବହୁତ ଭଲ ଲାଗେ ସେଥି କାହିଁକି ନା ସବୁଜ ସୁନ୍ଦର ବଗିଚାକୁ ବହୁତ ଭଲ ଲାଗେ ସେଥିପାଇଁ ବଗିଚାରେ ମତେ ଅଧିକାଂଶ ସମୟ କାଟିବାକୁ ବହୁତ ଭଲ ଲାଗିଥାଏ